ଲାଗିଛି ତ ମୋର ଟିକେ ଆଧାର କାର୍ଡ଼ କରିବାର ଥିଲା ତ ମୋ ବୁଢ଼ା ବାପା ମାଆଙ୍କର କେବେ କେବେ ଖୋଲା ରଖୁଛନ୍ତି ମାନେ ଆଧାର କାର୍ଡ଼ କେବେ କେବେ କରୁଛନ୍ତି କେଉଁ ଟାଇମ୍ରେ ସବୁଦିନ କରୁଚନ୍ତି ଆଧାର କାର୍ଡ଼ ମୁଁ ନିଜେ ଆସିକି କରିଦେଲେ ଚଳିବ ନା ବୁଢ଼ା ବାପା ମାଆଙ୍କୁ ନେଇକି ଯିବାକୁ ପଡ଼ିବ ତାଙ୍କେ ତ ହଉ ଭଡ଼ା କରିକି ଆଣିବି ଯେ କ'ଣ କ'ଣ ଡକ୍ୟୁମେଣ୍ଟ କ'ଣ ଲାଗୁଛି ସେ ଆଧାର୍ କାର୍ଡ଼ କରିବା ପାଇଁ

ହଁ ହଉ ଠିକ୍ ଅଛି ହଉ ମୁଁ ତାକୁ ଭଡ଼ା କରିକି ଧରି ପଳାଆସିବି ସେଠିକୁ ଆଉ ହଁ ହଁ ହଉ ହଁ ହଁ ହଁ ପଇସାଟା କ'ଣ ସାଙ୍ଗେ ସାଙ୍ଗେ ଦିଆହେବ ନା କେତେଦିନ ପରେ ହଁ ହଉ ଠିକ୍ ଅଛି ହଁ ହଁ ହଉ ଠିକ୍ ଅଛି ହଉ କାଲି ଗଲେ ହେବ କି ହଁ ହଉ ଠିକ୍ ଅଛି ତିନିଟା ବେଳେ ଗଲେ ଆପଣ ଥିବେ ତ ହଁ ହଉ ଠିକ୍ ଅଛି ହଁ ହଁ ହଁ କେତେ ସମୟ ଲାଗିବ ମାନେ ଆଧାର କାର୍ଡ଼ କରିବା ପାଇଁ ହଁ ହଁ ହଉ ହଉ ଠିକ୍ ଅଛି